ଆମର୍ ଓଡ଼ିଶାର ମୁଖ୍ୟ ଉତ୍ସ ହେଉଛେ ଚାଷ ଆଉ ଇନେ ଖାଲି ଚାଉଲ୍ ମୁଗ୍ ଛଡ଼ା ଇନେ ସମସ୍ତଙ୍କର୍ ଘରେ ପଶୁ ପାଳନ୍ ବି ହେସି ମାଛ ଚାଷ ବି କର୍ସନ୍ ଆଉ ବହୁତ୍'ଟେ ଚାଷ୍ ମାନେ ବି କର୍ସନ୍ ଆଉ ଆଗ୍ରୁ କା'ଣା ହେଉଥିଲା ନା ଯେତେବେଲେ ଆମେ ଚାଷ୍ କରୁଥିଲେ ଆମର୍ ବାପା ମାଆ'ମାନଙ୍କର୍ ଟାଇମ୍ରେ ସେତ୍କି ବେଲେ ବହୁତ୍ଟେ ଏତ୍କି କିଛି ଜିନିଷ୍ ନେଇଥାଇ ଯେନ୍ତାକି ଏବେ ଧାନ୍ କଟା ହେଲା ତ ବହୁତ୍ ବହୁତ୍ ଦିନ୍ ଲାଗି ଯାଉଥିଲା ବାହାରେ ରହେବାର୍କେ ପଡ଼ୁଥିଲା ବର୍ଷା ହେଲେ ସେଟା'କେ ଫେର୍ ଢ଼ାପ୍ବାର୍କେ ପଡ଼ୁଥିଲା କିନ୍ତୁ ବର୍ତ୍ତମାନ୍ ଟେକ୍ନୋଲୋଜି ଏତେ ଅପଗ୍ରେଡ଼୍ ହେଇ ସାର୍ଲା ନି ଯେ ଜମିରେ ଥାଇକିନା ବି ସାଙ୍ଗେସାଙ୍ଗ୍ ଧାନ୍ ବାହାରି ଆସୁଛେ ଆଉ ସେଟା ସାଙ୍ଗେସାଙ୍ଗ୍ ଘର୍କେ ନିଆ ହେଉଛେ ଆଉ କିଛି ଟା ଜାଗାରେ ତ ସାଙ୍ଗେସାଙ୍ଗ୍ ପ୍ୟାକିଙ୍ଗ୍ ହେଇକିନା ବି ସାଙ୍ଗେସାଙ୍ଗ୍ ସେଟା ପଠା ହେଉଛେ ତ ଇତାର୍ ଦ୍ଵାରା ଯେନ୍ ଚାଷୀମାନ୍ଙ୍କର୍ ସମୟ ବି ବଞ୍ଚିଗଲା ଯାହାବି ସେମାନ୍ଙ୍କର ପ୍ରୋବ୍ଲେମ୍ ହେଉଥିଲା ସେ ସବୁ ପ୍ରୋବ୍ଲେମ୍ କେ ବି ସେମାନେ ଫେସ୍ କର୍ବାକେ ନାଇଁ ପଡ଼ି ଆଉ ଚାଷ ତ ଆମର ମୁଖ୍ୟ ଉତ୍ସ ସେଥିର୍ଲାଗି ସମସ୍ତେ ଚାଷ୍ କର୍ବା ଉଚିତ୍ ଆଉ ଯେତ୍କି ବି ଆମେ ରାସାୟନିକ ସାର ସେତାକେ ସବୁବେଲେ ଆଭୋଏଡ଼୍ କର୍ବାର୍ ଉଚିତ୍ ଆଉ ଯାହାବି ନେଚୁରାଲ୍ ହିସାବେ ହିଁ ଚାଷ୍ କର୍ବା ନିହାତି ଜରୁରୀ ଯାହାର୍ ଦ୍ଵାରା କି ଆମର୍ ଶରୀର୍ ବି ସବୁବେଲେ ସୁସ୍ଥ ସବଲ୍ ରହେବା